ମୁଁ ମନୋରଞ୍ଜନ ଖବରକୁ ସେମିତି କିଛି ଆଗ୍ରହ ନାହିଁ ମୋର ବିଶେଷ ଦେଖିଲେ ଏଇ ସିରିଏଲ ଫିରିଏଲ ଦେଖେ ଦଶ ପନ୍ଦର ମିନିଟ୍ ଅଧଘଣ୍ଟା ଆଉ ଅନ୍ୟ କିଛି ମୁଁ କିଛି ଦେଖେନା ମନୋରଞ୍ଜନ ଖବର ଦେଖେନା ଖେଳଟା ମୁଁ ରେଗୁଲାର ଦେଖେ କ୍ରିକେଟ୍ ଖେଳ ହେଉ କି ଫୁଟବଲ୍ ହେଉ ଏଗୁଡ଼ିକ ମୁଁ ବହୁତ ଦେଖେ ବାରମ୍ବାର ବସିକି ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ବସି ମୁଁ ଦେଖିପାରେ ବେଶି ତ କ୍ରିକେଟ୍ ଖେଳ ଖବରକୁ ମୁଁ ବହୁତ ଭଲପାଏ ଆଉ ତା'ପରେ ଡେଲି ନ୍ୟୁଜ୍ପେପର ପଢ଼େ ଆଉ ନ୍ୟୁଜ୍ଟା ଟିଭି ଫିବି ଦେଖିଲେ ମୁଁ ନ୍ୟୁଜ୍ଟା ହିଁ ବେଶି ପଢ଼େ ଦେଶ ବିଦେଶର ଖବର ମୁଁ ବେଶି ରଖେ ଆଉ ଅନ୍ୟାନ୍ୟ ଏ ମନୋରଞ୍ଜନ ଫନୋରଞ୍ଜନ ଏତେ ନାହିଁ ଦେଖିଲେ ସିରିଏଲ୍ ଦେଖିଲେ କ'ଣ ଗୋଟିଏ କ'ଣ ପର୍ଫେକ୍ଟଲି କେତେଟା ସିରିଏଲ୍ ମୁଁ ଦେଖେ ନହେଲେ ଅନ୍ୟ କିଛି ଦେଖେ ନାହିଁ ମୋର ବିଶେଷତଃ ଖେଳ ଖବର ଏବଂ ଦେଶବିଦେଶର ନ୍ୟୁଜ୍ ଇତ୍ୟାଦି ମୁଁ ଦେଖିବାକୁ ବହୁତ ଭଲ ପାଏ ଏଗୁଡ଼ିକ ହେଉଛି ମୋର ଦୈନନ୍ଦିନର କାମ ଆଉ ନ୍ୟୁଜ୍ ନଦେଖିଲେ ପେପର ନପଢ଼ିଲେ ମୋତେ ଦିନ ଭଲହେବ ନାହିଁ ଓ ଖାଇବା ପିଇବା ହଜମ ହେବ ନାହିଁ